ଆମ ପୃଥିବୀରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣ ହୋଇଥାଏ ଚନ୍ଦ୍ରଗ୍ରହଣ ରାତିରେ ହୋଇଥାଏ ସୂର୍ଯ୍ୟଗ୍ରହଣ ଦିନରେ ହୋଇଥାଏ ଏବଂ ଚନ୍ଦ୍ରଗ୍ରହଣ ଦେଖିବାକୁ ମନା କରିଥାନ୍ତି କିନ୍ତୁ ଆମେ ଚନ୍ଦ୍ରଗ୍ରହଣ ଦେଖିଥାଉ ଚନ୍ଦ୍ରଗ୍ରହଣ କହିବାକୁ ଗଲେ ଚନ୍ଦ୍ରଗ୍ରହଣ ଚନ୍ଦ୍ରଙ୍କୁ ମେଘ କେତେ ସମୟ ପାଇଁ ଢାଙ୍କି ହୋଇ ରହିଥାନ୍ତି ଯାହାକୁ ଆମେ ଚନ୍ଦ୍ରଗ୍ରହଣ ବୋଲି କହିଥାଉ ସୂର୍ଯ୍ୟଗ୍ରହଣର ଅର୍ଥ ହେଲା ସୂର୍ଯ୍ୟକୁ ସୂର୍ଯ୍ୟକୁ ଚନ୍ଦ୍ରଙ୍କ ଦ୍ୱାରା କିଛି କାର୍ଯ୍ୟ ନକରେଇପାରେ ସୂର୍ଯ୍ୟଙ୍କୁ ମେଘ ଟିକେ ସମୟ ପାଇଁ ଢାଙ୍କି ହୋଇ ରହିଥାନ୍ତି